ଭାରତର ଏବଂ ବିଶ୍ୱ ପାଇଁ ଓଡ଼ିଶାର ମୁଖ୍ୟ ସଂଂସ୍କୃତିକ ଏବଂ ସାମାଜିକ ଅବଦାନଗୁଡ଼ିକ ହେଉଛି କଳା ସାହିତ୍ୟ ସଙ୍ଗୀତ ବିଜ୍ଞାନ ଏବଂ ଟେକ୍ନୋଲୋଜି ପ୍ରାକୃତିକ ସମ୍ପଦ ଏବଂ ଖଣିଜ ସମ୍ପଦ ଆମ ଓଡ଼ିଶାର କଳା ଏବଂ ସାହିତ୍ୟ ଅତି ଭିନ୍ନତ ମାନର ଅଟେ ଆମ ଓଡ଼ିଶାର ବୁଣାକାର ବଢ଼େଇ କାରିଗର ସୁନାରୀ କୁମ୍ଭାର ଆଦି ଆଦି ବୁଣେଇ ତେଣୁ ତାଙ୍କ କଳା ପ୍ରଦର୍ଶନ କରି ଓଡ଼ିଶାର ସୁନାର ସୁନାମ ରଖିଛନ୍ତି ଜୁଗା ଜୁଗାକାର ଜୁଗାକାର ସୂକ୍ଷ୍ମ ଭାବରେ ଲୁଗା ଧୋତି ବୁଣି ଓଡ଼ିଶା ପରିଚିତ ରଖିଛନ୍ତି କୁମ୍ଭାରମାନେ ମାଟିରେ ତିଆରି ପାତ୍ର ସବୁ ତିଆରି କରନ୍ତି ଏବଂ ଆମ ଓଡ଼ିଶା ଓଡ଼ିଶାର ଲେଖକ କବିମାନେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପ୍ରସିଦ୍ଧ କରିଛନ୍ତି ପହଞ୍ଚାଇଛନ୍ତି ପ୍ରକୃତି କବି ଗଙ୍ଗାଧର ମେହେର୍ ହଳଧର ନାଗ ହଳଧର ନାଗ ଭୀମ ଭୀମ ଭୋଇ ଫକିରମୋହନ ସେନାପତି ମଧୁସୂଦନ ଦାସ କୁନ୍ତଳାକୁମାରୀ ସାବତ ଜଗନ୍ନାଥ ଦାସ ଆଦି କବି ଲେଖକମାନେ ଉଚ୍ଚକୋଟୀର ଲେଖା ଲେଖି ଓଡ଼ିଶାକୁ ସୁପ୍ରସିଦ୍ଧ କରିଛନ୍ତି କେବଳ ସେତିକି ନୁହେଁ ଓଡ଼ିଶାର ବିଜ୍ଞାନ ଓ ଟେକ୍ନୋଲୋଜି ବିକାଶ ଯୋଗୁଁ ଓଡ଼ିଶାର ଥିବା ଖଣିଜ ସମ୍ପଦର ବ୍ୟବହାର ହୋଇପାରୁଛି ଏବଂ ଓଡ଼ିଶାର ଏହି ସମସ୍ତ ଉତ୍ପାଦନର ଦଶ ପର୍ର୍ସେଣ୍ଟ୍ ଭାରତର ବ୍ୟାପାରରେ ସାହାଯ୍ୟ କରୁଛି ଭାରତର ଲୁହା ଭଣ୍ଡାରର ପଚିଶ ପ୍ରତିଶତ ଲୁହା ଆମ ଓଡ଼ିଶାରେ ଓଡ଼ିଶାରୁ ଯାଇଥାଏ ଏକ ଓଡ଼ିଶାର ସମୃଦ୍ଧ ଯୋଗୁଁ ଭାରତରେ ସାମୃଦ୍ଧିକ ସାମୁଦ୍ରିକ ବାଣିଜ୍ୟ ଭଲ ଭାବରେ ହୋଇପାରୁଛି